ବଗିଚା କାମ ନିମନ୍ତେ ଅନେକ ଅଜାର ଓ ଅନେକ ସାମାନ ର ଆବଶ୍ୟକ ଥାଏ ଯେମିତି କୋଦଳା ଶାବଳ କୋଡ଼ି ଫଉଡ଼ା କଇଁଚି କତୁରୀ କରଣୀ ଗମଲା ପାଣିଝରା ଇତ୍ୟାଦି ସେଥିମଧ୍ୟରୁ ବହୁ ଗୁଣରେ ଉପଯୋଗୀ ହଉଛି ପାଣି ଝର କୋଡ଼ି ଓ ଗାମଲା କୋଡ଼ି ରେ ଯାହା କାମ ହେବାର ଥାଏ ବହୁତ କାମ କୋଡ଼ିରେ କରାଯାଏ ଯେମିତି ଆମେ ଯଦି ଦେଖିବା ଆମେ କଲରା ଚାଷ କରୁ ତେବେ କୋଡ଼ି ର ବହୁତ ଆବଶ୍ୟକ ଥାଏ ଯେତେବେଳେ ଆମେ ତାହା ପାଇଁ ପାଣି ଗଛକୁ ଯଗାଉ ସେତେବେଳା କୋଡ଼ି ର ଆବଶ୍ୟକ ଗଛ ପାଖକୁ ପାଣି କେନାଲ ବନାଇବାକୁ ଥାଏ ଯେମିତି କି ଗଛ ଉତ୍ତମ ଭାବରେ ଫଳ ଫଳି ପାରିବ ସେଥିପାଇଁ ଆମ୍ଭେ ଗଛ କୁ ଉତ୍ତମ ଭାବରେ ଖତ ଦେଇ ପାଣି ଦେଇ ତାହାକୁ ତାହାର ସୁବିଧା ଅନୁସାରେ ରଖିଥାଉ ଗାମଲା ର ଆବଶ୍ୟକ ଆମ୍ଭକୁ ଗଛ କୁ ଖତ ଦେଲାବେଳେ ବା ଗଛ କୁ ମାଟି ଦେଲାବେଳେ ରହିଥାଏ ଇତ୍ୟାଦି